ନଅ ନଅ ଛଅ ଦୁଇ ହଜାର ଅଠର ଆଠେ ଚାରି ଦୁଇ ହଜାର ଉଣେଇଶି ଏଗାର ପାଞ୍ଚ ଦୁଇ ହଜାର କୋଡ଼ିଏ ସତର ଛଅ ଦୁଇ ହଜାର ଏକୋଇଶି ଏକୋଇଶି ତିନି ଦୁଇ ହଜାର ବାଇଶି